ଭାରତର ବିଶେଷ ପର୍ଯ୍ୟଟନ ସ୍ଥଳ କହିଲେ ମୋତେ ତ ପୁରୀ ବହୁତ ଭଲ ଲାଗେ ଆଉ କୋଣାର୍କ ମନ୍ଦିର ଯିବାକୁ ଭଲ ଲାଗେ ପୁରୀରେ ସମୁଦ୍ର ଅଛି ଆଉ ସମୁଦ୍ର ଚାରିପାଖେ ବୁଲିବାକୁ ଭଲ ଲାଗେ ଆଉ ଆପଣ ଯଦି ପଳାଇ ଯିବେ ବିଶାଖାପାଟନମ ବିଶାଖାପାଟନମ ରେ ମଧ୍ୟ ସମୁଦ୍ର ଅଛି ସେ ସମୁଦ୍ର ସ୍ଥଳୀ ବୁଲିବାକୁ ବହୁତ ଭଲ ଲାଗେ ଆଉ ଆମ ଏରିଆରେ ବି ପର୍ଯ୍ୟଟନ ମାନ ସବୁ ଆସୁଛନ୍ତି ଆଉ ଫୁଲି ଝରଣା ଅଛି ଆଉ ସାକୁଶ ଅଛି ଆଉ ମାଣିକେଶ୍ଵରୀ ମନ୍ଦିର ଅଛି ଏହି ଜାଗା ମାନଙ୍କରେ ସବୁ ପର୍ଯ୍ୟଟନ ମାନେ ଆସୁଛନ୍ତି ପର୍ଯ୍ୟଟକ ମାନେ ସବୁ ଆସିକରି ଏଠାରେ ରହୁଛନ୍ତି ଆଉ ଆମର ତ ଏରିଆରେ ସବୁ ଉନ୍ନତି ହେଉଛି ଉନ୍ନତୀକରଣ ନିହାତି ଦରକାର ସେଥିଲାଗି ମାନେ ପର୍ଯ୍ୟଟକ ସ୍ଥଳୀ ବି ନିହାତି ଦରକାର ଆମର ଏଠାରେ ଗୋଟେ ଗୁଲଖଣ୍ଡି ମନ୍ଦିର ଅଛି ଗୁଲଖଣ୍ଡିରେ ଦୁଇଟା ନଦୀ ମଧ୍ୟରେ ମନ୍ଦିର ଅଛି ତାର ସୁନ୍ଦରତା ବହୁତ ଭିନ୍ନ